ହ୍ୟାଲୋ ଆଜ୍ଞା ଇଟା କ୍ୟାବ୍ କମ୍ପାନୀ କେଁ ହଁ ଆମେ ଛଅ ଜଣ ଖଣ୍ଡେ ଇଟା ବୁଲିିବାର୍ ଅଛେ ଯେ ମୁଇଁ ସୋନ୍ପୁର୍ରୁ ରବି ସାହୁ କହୁଥିଲି ଆଜ୍ଞା ନମସ୍କାର୍ ହଁ ଆମେ ପାଞ୍ଚ ଛଅ ଜଣ ଖଣ୍ଡେ ବୁଲିିବାର୍ ଅଛେ ତ ସମ୍ବଲପୁର୍ ଆଡ଼େ ବଏଲେ ସୋନ୍ପୁର୍ରୁ ହଁ ଏଟା ଭଡ଼ା ଭୁଡ଼ି କେନ୍ତା କାଣା ନେସନ୍ ଯେ କେତେବେଲେ ତିନ୍ ହଜାର୍ ହଁ ଆଜ୍ଞା ଟିକେ କମ୍ କରୁନ୍ ହେ ହୀରାକୁଦ୍ ଘଣ୍ଟେଶ୍ଵରୀ ଇଆଡ଼େ ସିଆଡ଼େ ଏମିତି ବୁଲ୍ବାର୍ ଅଛେ ତ

ସବୁ ଆଡ଼େ ହେଟା ବୁଲିକିରି ହେଟା ଆସ୍ବାର୍ ଅଛେ ନାଇଁ ଆଜ୍ଞା ଟିକେ ବେଶୀ ରେଟ୍ ହେଇ ଯାଉଛେ ଟିକେ କମ୍ ଟିକେ ଭଲ୍ ହେତା ହଁ ଏଆଡ଼େ ଇଟା କେତେ ବାଟ ଆଜ୍ଞା ଇଟା ଇଟା ତ ବେଶୀ ବାଟ ନୁହେଁ ସେ ହଁ ହେ ହୀରାକୁଦ ଏନ୍ତି ସେନ୍ତି ଇଟା ଯିବାର୍ଅଛେ

ହଁ ଛଅ ଜଣିଆ ଆମେ ତ ଛଅ ଜଣ ଯିବାର୍ ଅଛେ